ହ୍ୟାଲୋ କାଲୁ ତୁମେ କେଉଁଠି ଅଛ ଆଉ ତୁମକୁ କହିଥିଲି ଦଶଟା ଟାଇମିରେ ଆସିକି ପହଁଞ୍ଚିବା ପାଇଁ ଆମ ଘରଠି ଝିଅ ଘରକୁ ବାହାରିକି ଯିବା ଆଉ ତୁମେ ହରଷକୁ ବି କହିଥିଲି ଯେ ସିଏ ବି ଫୋନ କରିଥିଲା ତୁମେ ବି ସେ କଥା ବି ଶୁଣିଲନି ଆଉ ଠିକ୍ ଟାଇମରେ ଯଦି ନ ଆସିବ ଆମେ ତାହେଲେ ଘରୁ ଯିବା କେମିତି ଶାଶୁଘର ଲୋକ ନହେଲେ ଗଣ୍ଡଗୋଳ କଳି କଜିଆ ସବୁ କରିବେନି ଆମ ସାଙ୍ଗରେ ଆଉ ତୁମେ ଯଦି ନ ଆସିପାରିବ ତାହେଲେ ଆମ ଗାଁରେ ବାବୁ ଅଛନ୍ତି ରବି ବି ଅଛନ୍ତି ସୁନିଆ ବି ଅଛନ୍ତି ଏମିତି ବି ଆଉ ଚାରି ପାଞ୍ଚଟା ଅଟୋ ଅଛି ଯାହା ଅଟୋକୁ କହିକି ତାହା ଅଟୋ ନେଇକି ଯିବି ଆଉ ଏମିତି ମୋତେ ଯେମିତି ହଇରାଣ ତୁମେ କରୁଛ ଏମିତି ଆଉ ଜୀବନରେ କାହାକୁ ହେଲେବି ତୁମେ ହଇରାଣ କରିବ ନାହିଁ